ଆଗୁରୁ ଲୋକମାନେ ଆମର ଜଙ୍ଗଲରେ ରହୁଥିଲେ ଜଙ୍ଗଲ ଯାତ ଦ୍ରବ୍ୟ ବ୍ୟବହାର କରୁଥିଲେ ମାନେ ଅଧିକ ମୁଦ୍ରା ବ୍ୟବହାର କରୁଥିଲେ ଯେମିତି ରାଜା ମହାରାଜା ମାନେ ଥିଲେ ବହୁତ ରାଜ୍ୟରୁ ମାନେ ରାଜା ମହାରାଜା ତାଙ୍କ ବିଷୟରେ ବି ଇତିହାସରେ ବର୍ଣ୍ଣନା କରାଯାଇଛି ଯେମିତିକି ଆମର କୋଣାର୍କ ମନ୍ଦିର ହେଲା ସେ ସବୁ ମାନେ ତାର ସବୁ ଯେତିକ ଶିଳ୍ପ କାରିଗରୀ ସବୁ ଅଛି ସେ ସବୁରୁ ଜଣା ପଡ଼ିଯାଏ ଆମର ପୂର୍ବରୁ ଲୋକମାନେ ସବୁ କେମିତି ରହୁଥିଲେ କେମିତି ଚଳୁଥିଲେ ଆଉ କେମିତି ସବୁ ଯେଉଁ ଖଣି ଖନନ ସବୁ ଥିଲା ସେ ସବୁ ବିଷୟରେ ଆମର ସବୁ ଇତିହାସରୁ ଜଣା ପଡ଼ିଯାଏ ଲୋକ ମାନେ କେମିତି ଜଙ୍ଗଲରେ ରହି କେମିତି ବସବାସ କରୁଥିଲେ କେମିତି ପୂର୍ବ କାଳରେ ପୂର୍ବ ସମୟରେ ଲୋକ ମାନେ ଜଙ୍ଗଲରେ ପୋଡ଼ା ମାଂସ ଖାଇ ଏମିତି ସବୁ ହେଇଥିଲେ ଯେମିତି ରଜା ମହାରାଜା ଅମଳରେ ସେ ସବୁ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଅଛି ଯାହା ଯେଉଁଥୁରୁ କି ଜଣାପଡ଼େ ଆମ ପୂର୍ବ କାଳର ଭାରତ ସମୟରେ ଲୋକ ମାନେ କେମିତି କ'ଣ ରହୁଥିଲେ କେମିତି ବସବାସ କରୁଥିଲେ ସେସବୁ ସବୁ ଆମର ଭାରତ ଇତିହାସରେ ସବୁ ଜଣା ପଡ଼ିଯାଏ ଆଉ ଆମ ପାଇଁ ଗର୍ବ ମୁହୂର୍ତ୍ତ ହଉଛି ଆମ ଆମ ପାଇଁ ଗର୍ବ ହଉଛି ଇଂରାଜୀ ମାନେ ଯେତେବେଳେ ଆମୁକୁ ଶାସନ କରୁଥିଲେ ତ ସେତେବେଳେ ସେତେବେଳେ ଆମର କ'ଣ ହଉଥିଲା ନା ପରାଧୀନ ଥିଲେ ଆମ ଦେଶ ସ୍ୱାଧୀନ କିନ୍ତୁ ଅଗଷ୍ଟ୍ ପନ୍ଦରରେ ଯେବେ ଆମର ଦେଶ ସ୍ୱାଧୀନ ହେଲା ସେଇଟା ଆମ ପାଇଁ ଆମ ଐତିହାସିକ ଗୋଟେ ବହୁତ ଗର୍ବ ମୁହୂର୍ତ୍ତ ସେଇଟା ଆମ ପାଇଁ ଥିଲା ଆଉ ମୁଁ ପସନ୍ଦ କରୁଥିବା ଆମର ସ୍ୱାଧୀନତା ସଂଗ୍ରାମୀ ହେଲେ ମହାତ୍ମା ଗାନ୍ଧୀ ଜବାହାରଲାଲ୍ ନେହୁରୁ ଆଉ ଯଦି ସର୍ଦ୍ଦାର୍ ବଲ୍ଳଭ୍ ଭାଇ ପଟେଲ୍ ଆଉ ଏମାନଙ୍କ ବିଷୟରେ ତ ଯେତେ କହିଲେ ନ ସରେ ଏମାନେ ଆମ ମାନଙ୍କ ପାଇଁ ଯେତିକି ଯାହା କରିଯାଇଛନ୍ତି ତାହା ପ୍ରାୟତଃ ଆମେ ଚାହିଁଲେ ବି ସାରା ଜୀବନରେ କେବେ ବି ତାହା କରିପାରିବାନି କାହିଁକି ନା ମହାତ୍ମା ଗାନ୍ଧୀ ସେ କେତେ ମହାତ୍ମା ଗାନ୍ଧୀ କ'ଣ କି ଜବାହାରଲାଲ୍ ନେହେରୁ ହେଲେ ଯେତିକି ସ୍ୱାଧୀନତା ସଂଗ୍ରାମୀ ଭାଇ ଅଛନ୍ତି ସେମାନେ ତାଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଆମ ମାନଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଦେଇଛନ୍ତି ସେମାନଙ୍କୁ ଆଜି ସେଥିପାଇଁ ତ ସେମାନେ ପୁରା ସ୍ମରଣୀୟ ହେଇ ରହିଛନ୍ତି ଆମେ ମାନେ ସାଧାରଣ ଲୋକ ହେଇ ଆମକୁ କିଏ କିଏ ଚିହ୍ନିଛି ଆଜି ମରିଗଲେ ଲୋକ କାଲି କାହାକୁ ଚିହ୍ନିନଥିବେ ହେଲେ ସେମାନେ ଦେଶ ପାଇଁ ଏତେ ଭଲ କାମ କରିଛନ୍ତି ଯେ ତାଙ୍କ ପାଇଁ ଆଜି ଆମେ ଆଜି ଆମେ ଯେଦି ବି ଏମିତି ଚଳୁଛନ୍ତି ବୁଲୁଛନ୍ତି କି ସ୍ୱାଧୀନ ହେଇଛନ୍ତି ତାହା କେବଳ ସେମାନଙ୍କ ପାଇଁ ସେମାନଙ୍କ ମାନେ ଆମେ ଚେଷ୍ଟା କରି ଚାହିଁଲେ ବି ସେମାନଙ୍କ ପାଇଁ ଆମେ ସେମାନଙ୍କ ଋଣ ଆମେ କେବେ ବି ସୁଝିପାରିବା ନାହିଁ ସେମାନେ ସିନା ଚାଲିଗଲେ କିନ୍ତୁ ଆମ ପାଇଁ ଚିରଦିନ ପାଇଁ ସ୍ମରଣୀୟ ହେଇଗଲେ ଆଉ ମହା ଆଉ ରହିଲେ ଯେତିକି ବି ସ୍ୱାଧୀନତା ସଂଗ୍ରାମୀ ରହିଲେ ଆଉ ସେମାନଙ୍କ ବିଷୟରେ ଆଉ ଯେତେ କହିଲେ ବି ନ ସରେ ତାଙ୍କ ବିଷୟରେ ଆଉ କ'ଣ ବା କହିପାରିବି ଅଧିକ ମାନେ ଛୋଟ ଜନ୍ମ ହେଲା ଛୁଆ ବି ତାଙ୍କ ବିଷୟରେ ସବୁ ଜାଣୁଛନ୍ତି ସବୁ ସ୍କୁଲ କଲେଜ ମାନଙ୍କରେ ସେମାନଙ୍କ ବିଷୟରେ ସବୁ କୁହାଯାଉଛି